ହଁ ମୁଁ ମୁଁ ଭାବୁଛି କି ସ୍କୁଲ ପାଠ୍ୟକ୍ରମରେ ପିଲାମାନଙ୍କୁ ବ୍ୟାଙ୍କର କାର୍ଯ୍ୟପ୍ରଭହ ନୀତି ଋଣ ରିଟର୍ଣ୍ଣସ ଟିକେଟ୍ ଇତ୍ୟାଦି ବିଷୟରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି କାରଣ ଛୋଟବେଳୁ ସେମାନେ କିଛି କିଛି ତା' ବିଷୟରେ ଜାଣିଥିଲେ ବଡ଼ ହେଲେ ତାହା କରିବାକୁ ଅସୁବିଧା ହେବ ନାହିଁ ତେଣୁ କରି ବଡ଼ ହେଲେ ଅସୁବିଧା ହେବନି ଏଟା ଏମିତି ସେମାନେ ଯଦି ଜାଣିଥିବେ ମାନେ ସେ ବିଷୟରେ ଜାଣିଥିଲି ବଡ଼ ହେଲେ ଅତି ସହଜରେ ସେ କିଛି ସେଗୁଡ଼ିକୁ କାମରେ ଲଗାଇ ଦେଇ ପାରିବେ